ଯେତେବେଳେ ଆମେ ମଞ୍ଚ ଉପରେ ଛିଡ଼ା ହେଇ ଗୀତ ଗାଉ ତ ସେ ସମୟରେ ଆମେ ସେ ଗୀତ ମାଧ୍ୟମରେ ଅନ୍ୟକୁ କିଛି କହିବାକୁ ଚେଷ୍ଟା କରିଥାଉ ଯେମିତିକି ଯଦି ଗୀତରେ କିଛି ହସ ଜିନିଷ ଅଛି ତା'ହେଲେ ଆମେ ଗୀତ ଗାଇକି ହସି ଥାଉ ଯେମିତି କି ଦୁଃଖ ଜିନିଷ ଅଛି ତା'ହେଲେ ସେ ଗୀତ ଗାଇକି ଆମେ ମଧ୍ୟ ଦୁଃଖ କରୁ ଆଉ ଯଦି ସେ ଗୀତରେ ଶିଖିବା ଜିନିଷ ମଧ୍ୟ ଅଛି ତା'ହେଲେ ଆମେ ସେ ଗୀତ ଗାଇକି ଆଙ୍ଗୁଠି ସାହାଯ୍ୟରେ କି ଆଖି କି ଠରା ନରା ହିସାବରେ ଆମେ କେମିତି ନହେଲେ କେମିତି ସେସବୁ ଜିନିଷ ଆମେ ବ୍ୟାଖ୍ୟା କରିଥାଉ କି ବର୍ଣ୍ଣନା କରିଥାଉ ସେ ଗୀତ ମାଧ୍ୟମରେ